ଆମେ ମହିଳାମାନେ ଯେବେ ଆମର ଋତୁସ୍ରାବ ହୁଏ ଆମେ ସାତଦିନ ମାନୁ କୌଣସି ଠାକୁର ଘର କି ମନ୍ଦିର କି ଠାକୁର ଘର କି ମନ୍ଦିର ହାଣ୍ଡିଶାଳ ଆଉ ବଡ଼ ଲୋକମାନେ ଲୋକମାନଙ୍କୁ ଆମ ଶାଶୁ ଶ୍ୱଶୁରମାନଙ୍କୁ ଆମେ ରୋଷେଇ କରିକି ଦେଉନାହୁଁ କିଛି ଜିନଷ ଆମେ ଛୁଁ ନାହୁଁ ଆମେ କୌଣସି ମାନେ ପୂଜା କାର୍ଯ୍ୟରେ ଆମେ ହେଟେଇ ଲାଗୁନାହୁଁ କିଛି ଛୁଆଁ ଛୁଇଁ ବି ଆମେ କରୁନୁ ଆଉ ଏଇସବୁ ନୀତି ନିୟମ ଆମେ ମାନି ଆମେ ଚଳୁ ସାତଦିନ ମାନୁ ସାତଦିନ ପରେ ତାପରେ ଆମେ କଟିଲା ପରେ ଆମେ ତାପରେ ମନ୍ଦିରଫନ୍ଦିର ଯାଉ ଆମେ ରୋଷେଇ ବାସ ଯାହା କରୁ